ମୋତେ ରନ୍ଧା ରୁନ୍ଧି କର୍ବା ଲାଗି ବହୁତ ଭଲ ଲାଗ୍ସି ଆର୍ ମୋତେ ଜାଣବାର୍ ଲାଗି ରାନ୍ଧବାର୍ ଲାଗି ଖାଇବାର୍ ଲାଗି ଦୁହି ଜିନିଷ ଭଲ ଲାଗ୍ସି ରାନ୍ଧିକିରି ଖାଇବା ନିଜେ ନୂଆ ନୂଆ ଜିନିଷ ବନାବାର ଲାଗି ମୋତେ ଭଲ ଲାଗ୍ସି ଇସବୁ ଜିନିଷ ଜାଣ୍ବାର୍ ଲାଗି ମୁଇଁ ୟୁଟ୍ୟୁବ ଚେନାଲ ମାନେ ଦେଖ୍ସି ଏହି ୟୁଟୁବ ଚେନାଲରେ ବଢ଼ିଆଁ ବଢ଼ିଆଁ ରେସିପି ଆଇସି ଏବେ ଦିନେ ମୁଇଁ ଚେଷ୍ଟା କରୁଥିଲି ସ୍ପ୍ରିଙ୍ଗ ରୋଲ ବନାବାର ଲାଗି ସ୍ପ୍ରିଙ୍ଗ ରୋଲ ବନଲା ବି ଭଲ୍ ତା ପଛେ ଆମର ଆଖେ ପାଖେ ତ ସ ପାଖେ ସହର ନାଇଁ ସହରରେ ବି ବହୁତଟେ ରେଟଥିସି ବୋଲେ ଆମେ ଘରେ ନିଜେ ପିଜା ତାପଛେ ବର୍ଗର ଇସବୁ ଜିନିଷ୍ ମାନେ ଆମର ଘରେ ନିଜେ ବନାସୁଁଆର୍ ଇସବୁ ଜିନିଷ ଆମେ ୟୁଟ୍ୟୁବରୁ ଦେଖିକିରି ଜାଣି ଆସି ଆଉ ମଝିରେ ମଝିରେ କେତେବେଲେ କେତେବେଲେ ଫେସବୁକରୁ ବି ଆସିବ ଆସି ଆଉର୍ ବେଶିକିରି ତ ୟୁଟ୍ୟୁବ ଦ୍ଵାରା ହିଁ ଆମେ ଇ ରନ୍ଧା ରୁନ୍ଧିକି ଶିଖି ପାରସୁଁ